ହଁ ମୁଁ କୃଷିର ଗୁରୁତ୍ୱ ବିଷୟରେ କହିପାରିବି କାରଣ ମୁଁ ଜଣେ କୃଷିଜୀବୀ ମୋର ଜୀବିକା କୃଷି ଏଇ କୃଷିରେ ହିଁ ମୁଁ ଅର୍ଥ ଉପାର୍ଜନ କରେ ମୋର ଜୀବିକା ନିର୍ବାହ କରେ ଏବଂ ଖାଦ୍ୟ ପାନୀୟ ଏଇ କୃଷିରୁ ନିର୍ଭର କରେ ମୋର ପିଲାମାନେ ଏଇ କୃଷିରେ ନିର୍ଭର କରନ୍ତି ପାଠଶାଠ ପଢ଼ନ୍ତି ଆମର ସମସ୍ତ କାର୍ଯ୍ୟ ଏଇ କୃଷିରୁ ଆମେ ନିର୍ବାହ କରିଥାଉ କୃଷିପ୍ରଧାନ ଦେଶ ଭାରତ ବର୍ଷରେ କୃଷକ ମାନଙ୍କର ବହୁତ ଅସୁବିଧା ରହିଛି ସୁବିଧା ହେଲେ ଆମେ ସ୍ୱାବଲମ୍ବୀ ହେଇପାରନ୍ତୁ ଆମେ ମାନେ ଛୋଟ ଛୋଟ ନିମ୍ନ ମଧ୍ୟବିତ୍ତ ଚାଷୀ ଆମ ମାନଙ୍କର ଚଳିବା ବହୁତ କଷ୍ଟ ହେଇଯାଉଛି ଆମେ ସେଇ ସ୍ୱଳ୍ପ ରୋଜଗାର ଭିତରେ ଆମ ପରିବାର ପିଲାପିଲି ପାଠପଢ଼ା ଏବଂ ନିଜର ସମସ୍ତ ଗୁରୁଦାୟିତ୍ୱ ତୁଲେଇବାକୁ ବହୁ କଷ୍ଟ ଅନୁଭବ କରୁଛୁ ଏଥିପ୍ରତି ଯଦି ଆମର କୋଣସି ବ୍ୟବସ୍ଥା ସୁ ପରିକଳ୍ପିତ ଭାବରେ କରାଯାଆନ୍ତା ତେବେ କୃଷକମାନେ ବହୁତ ଉପକୃତ ହୁଅନ୍ତେ